ଟିକ୍ଟକ୍ ଏବଂ ଫେସ୍ ବୁକ୍ ହେବା ଦ୍ୱାରା ବହୁତ ଅସୁବିଧା ହେଇପାରୁଛେ କିନ୍ତୁ ଭଲ ବି ହେଇଛି ସୋସିଆଲ୍ ମିଡ଼ିଆରେ ଯେକୌଣସି ଭିଡ଼ିଓ ଭାଇରାଲ୍ ହେଲେ ଇନ୍ସଟା କିମ୍ବା ଫେସ୍ବୁକ୍ରେ ଭାଇରାଲ୍ ହେଇଯାଉଛି କିନ୍ତୁ ଭଲ ହେଇଛି କିନ୍ତୁ ଖରାପ ବି ହେଇଛି କେତେ ଲୋକ ଭଲ ଭାବୁଛନ୍ତି ଏବଂ କେତେ ଲୋକ ଖରାପ ବୋଲି ଭାବୁଛନ୍ତି